ଆମ ବଗିଚାରେ ଫୁଲ ପୁଷ୍ପିତ ହେବା ଦେଖି ବହୁତ ଆନନ୍ଦିତ ଆନନ୍ଦିତ ହୋଇଥାଉ

ବଗିଚା ବଗିଚାରେ ବହୁ ଟାଇମ୍ ଆମେ କଟାଇଥାଉ ଇଭିନିଂ ଟାଇମ୍ରେ ତେଣୁ କରି ବହୁତ ଆନନ୍ଦ ଲାଗିଥାଏ ବଗିଚା ଫୁଲ ପୁଷ୍ପିତ ଫଟୋ ଭଲ ଦେଖିଲେ ପଜିଟିଭ୍ ଭାଇଭ୍ ଆସିଥାଏ ଆନନ୍ଦ ଲାଗିଥାଏ ଆମ ଘର ମଧ୍ୟ ମାଆ ବହୁତ କେୟାର ନିଅନ୍ତି ବଗିଚାକୁ ଫୁଲ ଫୁଲ ଗଛ ଲଗାନ୍ତି ଲୋକମାନେ ବାହାରୁ ମଧ୍ୟ ଆମ ବଗିଚାର ଆନନ୍ଦ ନେବା ପାଇଁ ଆସୁଥାଉଛନ୍ତି କାହିଁକି ଆମକୁ ବଗିଚାର ବହୁତ ଫୁଲର ଅଛି ଫୁଲ ଭଲ ଭଲ ଫୁଲ ଲାଗିଥିବ ଆମ ଗାର୍ଡ଼େନରେ